ପାଞ୍ଚ ବାର ଦୁଇହଜାର ପାଞ୍ଚ ଆଠ ସାତ ଦୁଇହଜାର ଆଠ ଦଶ ଏଗାର ଦୁଇହଜାର ଉଣେଇଶ ନଅ ତିନି ଦୁଇହଜାର ଷୋହଳ ଚାରି ଦୁଇ ଦୁଇହଜାର ଚବିଶ